ହ୍ୟାଲୋ ହ୍ୟାଲୋ ଆଜ୍ଞା ଆମ୍ବିକା ପୂଜା ଷ୍ଟୋରରୁ କହୁଥିଲେ ତ ଆଜ୍ଞା ଆମର ଟିକେ ଦୋକାନ ପୂଜା ଲାଗି ଆଉ ଟିକେ ହୋମ କରିବାର ଥିଲା ଟିକେ ବଡ଼ ହୋମଟେ ହେବ ତ ଗୋଟେ ଲମ୍ବା ଲିଷ୍ଟଟେ ଅଛି କିଛି ପୂଜା ସାମଗ୍ରୀ ଦରକାର ଥିଲା ପୂଜା ପୂଜା ହଁ ପୂଜା ସାମଗ୍ରୀର ଆମର ଦରକାର ଥିଲା ପୁରା ହୋମ ଆଇଟମ୍ ଘିଅ ସଞ୍ଜ ଜଡ଼ା ତେଲ ଦରକାର ଗୁଆ ଘିଅ ଗୁଆ ଘିଅବି ଦେବେ ଟିକେ ହୋମ ହେବ ତ ଆଉ ଆଉ ଡାଲଡ଼ା ଘିଅ ବି ଦରକାର ଡାଲଡ଼ା ଘିଅ ବି ଦରକାର ନଡ଼ିଆ ଦରକାର ଆଉ ହଁ ଫଟୋ ଦେବେ ହଁ ଦୁର୍ଗାମାଧବ ଫଟୋ ଦରକାର ଆଉ ଇଏ ବିଶ୍ୱକର୍ମା ଫଟୋ ଟିକେ ଆମର ଏ ଯେଉଁ ଲକ୍ଷ୍ମୀ ଗଣେଷ ଫଟୋ ଏଇ ଫଟୋଗୁଡ଼ାକ ସବୁ ଅଛି ତ ହଁ ଚନ୍ଦନ ସିନ୍ଦୂର ଚନ୍ଦନ ସିନ୍ଦୂର ଗୁଆ ଆଉ ଆଉ ଆଜ୍ଞା ଆଜ୍ଞା ହଁ ହଁ ହଁ ଆଜ୍ଞା ହଁ ଗୁଆ କଉଡ଼ି ଏଗୁଡ଼ାକ ସବୁ ଦରକାର ଫୁଲ ଫୁଲ ବି ମିଳିବ ଆପଣଙ୍କ ଦୋକାନରେ ନା ଫୁଲ ବି ମିଳିବ ହଁ ହେଇ ଆଉ ଗୁଆ ଘିଅ ଗୋଟେ ଅଢ଼େଇ ଶହ ଗ୍ରାମ ଦେବେ ଆଉ ସଳିତା ଟିକେ ଦେବେ ଟିକେ ଲମ୍ବାବାଲା ସଳିତା ଟିକେ ଦେବେ ଆଉ ଦୀପାଳି ସବୁ ଦୀପାଳି ସବୁ ଅଛି ନା ହଁ ହଁ ହଁ ଗୋଟେ ପ୍ୟାକେଟ୍ ଦେଇଦେବେ ଦିପାଳୀ ବଡ଼ ଦିପାଳୀ ଅଛି ନା ବଡ଼ ଟିକେ ହାଇଟ୍ ବାଲା ଦିପାଳୀ ହାଁ ହାତ ତିଆରି ନା ହଁ ହଁ ଦିପାଳୀ ମୋତେ ମାଟି ଦିପାଳୀ ଦରକାର ଆଜ୍ଞା ଆଜ୍ଞା ମାଟି ଦ୍ୱୀପ ହଁ ହଁ ହଁ ମାଟି ଦିପାଳୀ ବି ଦରକାର ଟିକେ ହାଇଟ୍ ବାଲା ଦିପାଳୀ ଆଉ କୁମ୍ଭ ହଁ କୁମ୍ଭ କଳସ ବି ଦରକାର ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ଆଉ ସେ କୁଞ୍ଚ କୁଞ୍ଚ କପଡ଼ାଗୁଡ଼ାକ ଅଛି ନା ଫଟୋରେ ବାନ୍ଧିବା ଲାଗି ହଁ କମ୍ ରେଟ୍ ନା ଆଜ୍ଞା ଆଜ୍ଞା

ଏଇ ଟଙ୍କାରେ ହଁ ହଉ ହଉ ଠିକ୍ ଅଛି ଏ ନାଇଁ କଟନ୍ କପଡ଼ାର ସଳିତା ନା ଏମିତି କପା କପା ସଳିତା ତ ହଁ ହଉ ଆଜ୍ଞା ଆଜ୍ଞା ପୂଜା ଲାଗି ଆଜ୍ଞା ଆଜ୍ଞା ହଉ ହଉ ଠିକ୍ ଅଛି ଦୋକା ଦୋକାନ ଖୋଲି ଗଲାଣି ଆଜ୍ଞା ହଉ ହଉ ଠିକ୍ ଅଛି